କାଲି ଭୁବନେଶ୍ୱରରେ ମୋର ଗୋଟିଏ ପରୀକ୍ଷା ଥିଲା ତ ସେଥିପାଇଁ ମୁଁ ମୁଁ ପରୀକ୍ଷା ଦେବାକୁ ସକାଳ ବେଳୁ ବାହାରି ଯାଇଥିଲି ଆମ ଗ୍ରାମରୁ ତ ପରୀକ୍ଷାଟି ମୁଁ ଏଟେଣ୍ଡ୍ କଲି ପରୀକ୍ଷାଟି ଭଲ ଗଲା କିନ୍ତୁ ପରୀକ୍ଷା ସରିକିରି ମୁଁ ଫେରୁ ଫେରୁ ଆସିଲା ବେଳେ ରାତ୍ର ଟିକେ ଅଧିକ ହେଇଗଲା ଯାହାଫଳରେ ମୋର ସେଠି କୁଆଡ଼େ ଯିବା ଆସିବା ବହୁତ ଅସୁବିଧା ହେଲା ମୋତେ କୌଣସି ପ୍ରକାର କିଛି ମିଳିଲା ନାହିଁ ଭଡ଼ା ଗାଡ଼ି ତ କିଛି ଅଟୋ କି କିଛି କ୍ୟାବ୍ କିଛି ବି ନ ମିଳିବାରୁ ବହୁତ ହଟହଟା ହେଲି ସେଠି ତ ସେତେବେଳେ ସେତେବେଳେ ମୋ ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଲା ମୁଁ ମୋ ଫୋନ୍ କାଢ଼ି ସେଥିରେ ଗୋଟିଏ କ୍ୟାବ୍ ବୁକ୍ କଲି ତ କ୍ୟାବ୍ ଡ୍ରାଇଭର୍ଙ୍କୁ ଠିକ୍ ଲୋକେସନ୍ ଠିକ୍ ଜାଗା ମୁଁ ଦେଖେଇବାକୁ ତା'ଙ୍କୁ କଣ୍ଟାକ୍ଟ ମଧ୍ୟ କଲି ସେଥିରେ ଥିଲା ତାଙ୍କର ନମ୍ବର୍ ତ ସେଠି କଣ୍ଟାକ୍ଟ କରି ତା'ଙ୍କୁ କହିବା ପରେ ତା'ଙ୍କେ ଠିକ୍ ଜାଗାରେ ମୋତେ ମୋତେ ଆସି ଠିକ୍ ଜାଗାରେ ମୋ ପାଖରେ ଭେଟିଲେ ଆଉ ମୋତେ କ୍ୟାବ୍ରେ ବସେଇ ମୁଁ ଦେଇଥିବା ଜାଗାରେ ମୋତେ ରାତ୍ରରେ ପହଁଞ୍ଚାଇ ଦେଲେ ତ ତାଙ୍କେ ବ୍ୟବହାର ମଧ୍ୟ ବହୁତ ଭଲ ଆଉ ଅସୁବିଧା ସମୟରେ ସେ ସାହାଯ୍ୟ କରିଥିଲେ ମୋତେ ତ ମୁଁ ବହୁତ ଉପକୃତ ତା'ଙ୍କ ଉପରେ ଆଉ ତାଙ୍କେ ଗୋଟିଏ ବହୁତ ଭଲ ଲୋକ ଯେ ରାତ୍ର ମଧ୍ୟରେ ମଧ୍ୟ ଲୋକମାନଙ୍କ ପାଇଁ କ୍ୟାବ୍ ଚଲଉଥାନ୍ତି ବହୁତ ବହୁତ ଅଶେସ ଧନ୍ୟବାଦ୍ ଡ୍ରାଇଭର୍ଙ୍କୁ